ଆମର ଏଠି ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟସେବା ସେତେ ଭଲ ଭଲ ନାହିଁ ଆମ ଏଠି ଡାକ୍ତର ବହୁତ ଅଭାବ ଅଛି ଗୋଟେ ଆମ ମାଲକାନଗିରି ଜିଲ୍ଲାରେ ଗୋଟେ କି ଦୁଇଟା ଡକ୍ଟର ଅଛି ଆମ ଏଠି କିଛି ସେମିତି କିଛି ଚିକିତ୍ସା ସେମିତି ଭଲ ହୁଏନି କିଛି ଅଳ୍ପ କିଛି କିଛି ହେଲେ ଡାକ୍ତର ଦେଖି ନିଅନ୍ତି କିନ୍ତୁ ବେଶୀ ସିରିୟସ କିଛି ହେଲେ ଆମର ସେଇଠି ଭୁବନେଶ୍ୱର କଟକ ସେପଟେ ପଠାଇ ଯାଆନ୍ତି ଆମର ଏଠି ସେତେ ଭଲ ମାନେ ଡାକ୍ତର ନାହାନ୍ତି ଆମ ଏଠି ଆମର ଏଠି ଡାକ୍ଟର ନାହାନ୍ତି ମୋ ମାଲକନଗିରି ଜିଲ୍ଲାରେ ଆମର ଏଠି ଗୋଟେ ମେଡ଼ିକାଲ କଲେଜ ଖୋଲିଥିଲେ ଟିକେ ଭଲ ହେଇଥାନ୍ତା ଡକ୍ଟର ବେଶୀ ଅଭାବ ଅଛି ଆମର ଏଠି ମେଡ଼ିକାଲ କଲେଜ ହେଲେ ମୋର ଷ୍ଟୁଡେଣ୍ଟ ମାନେ ବି ସେଇଠି ଯାଇକିରି କଲେଜରେ ପଢ଼ା କରିକିନା ଡକ୍ଟର ଭଲ ଗୋଟେ ଡକ୍ଟର ହୋଇଥାନ୍ତା